ହ୍ୟାଲୋ ଆପଣଙ୍କ ଜାଗାରେ କିଛି ବୁଲା ବୁଲି ଜାଗା ଅଛି ଯେମିତି ଭଲ ଦେଖିବେ କେଉଁ ଗାଡ଼ି ଫାଡ଼ି କେତେ ଭଡ଼ା ପଡ଼ିବ କେତେ ସମୟ ଲାଗିବ

ଗାଡ଼ି ଭଡ଼ା କେତେ ପଡ଼ିବ ଖାଇବା ସୁବିଧା ରହିବା ସୁବିଧା ଅଛି ଏଠି ଭଲ ଜାଗା କ'ଣ ଅଛି ଆଉ ରହିବା ପାଇଁ ହୋଟେଲ ଖାଇବାର ସୁବିଧା ଅଛି ନା ଆଚ୍ଛା ବୁକିଙ୍ଗ କରିକି ଗାଡ଼ି ଗଲେ କେତେ ପଡ଼ିବ ତଥାପି ଆଚ୍ଛା ରାସ୍ତା କ୍ଲିୟର୍ ଅଛି ତା'ହେଲେ ସବୁ ଠିକ୍ ଅଛି ତା'ହେଲେ ସବୁ ଠିକ୍ ଠାକ୍ ଅଛି ଛଡ଼ା କେତେ କମ୍ ପଡ଼ିବ ତା'ହେଲେ ହଉ ଠିକ୍ ଅଛି ରେଟ୍ ଯଦି ଜାଗା ହେବ ଦେଖିଲେ ଭଲ ଲାଗିବ ରହିକି ସବୁ କେତେ ଜାଗା ଅଛି କ'ଣ ସବୁ ବୁଲି ବୁଲି ଦେଖିବାକୁ କେତେଦିନ ଭିତରେ ଲାଗିବ ସେତିକି ଦିନ ରହିବା ବୁଲି ବାଲିକି ଆସିବା ତଥାପି ବୁଲିବା ପାଇଁ କେତେଦିନ ଲାଗିବ ସବୁ ଜାଗା କେତେ ମାନେ କଭର୍ କରିବାକୁ କେତେଦିନ ଭିତରେ ମାନେ କମ୍ପ୍ଲିଟ୍ ହେଇଯିବ ହଉ ରହିବାର ସୁବିଧା ଥିଲେ ରହିବା